ବିଭିନ୍ନ କରୁକାର୍ଯ୍ୟରେ ପରିପୂର୍ଣ୍ଣ ଓଡ଼ିଶା ସମଗ୍ର ଭାରତରେ ଅତୁଳନିୟ କ୍ଷେତ୍ର ଅଟେ ଏହାର କରୁକାର୍ଯ୍ୟ ସହ ତୁଳନା ଦେବା ଭଳିଆ କୋଣସି କ୍ଷେତ୍ର ନାହିଁ ତେଣୁ ଆମ ଅଞ୍ଚଳର କଳା ହସ୍ତଶିଳ୍ପ ତଥା ବୌଦ୍ଧିକ ସମ୍ପତ୍ତିକୁ ମୁକାବିଲା କଲାଭଳି ଆମ ଦେଶରେ ଏମିତି କୌଣସି କଳାକାରିଗରୀ ମଧ୍ୟ ନାହିଁ ତଥା ଆମ ଦେଶର ସୁନ୍ଦର ସୁନ୍ଦର କଳା ମଧ୍ୟ ଆମ ଓଡ଼ିଶାର କୋଣାର୍କ ମନ୍ଦିର ଲିଙ୍ଗରାଜ ମନ୍ଦିର ଜଗନ୍ନାଥ ମନ୍ଦିରର କରୁକାର୍ଯ୍ୟ ଆଗରେ ଫିକା ପଡ଼ିଯାଏ ସେହିଭଳି ଭାବରେ ଆମ ଅଞ୍ଚଳରେ ଥିବା ଏକ ସୁନ୍ଦର ତଥା ରମଣୀୟ ସ୍ଥାନ ହେଉଛି ଆମ୍ଭର ମଣିନାଗ ମନ୍ଦିର ତାହାର ସୁନ୍ଦର କରୁକାର୍ଯ୍ୟ କଳା ଆଗରେ ସାରା ଭାରତର କେତେ ଗୁଡ଼ିଏ ମନ୍ଦିର ମଧ୍ୟ ଶୋଭା ପାଇପାରିବେ ନାହିଁ ତେଣୁ ଆମ ଓଡ଼ିଶାର ତଥା ଆମ ଜିଲ୍ଲାର ଏଇଭଳି ଭାବରେ ଯେଉଁ କଳା ପ୍ରସଙ୍ଗ ଅଛି ତଥା ବିଭିନ୍ନ ପ୍ରକାର ଟ୍ରେଡ଼ମାର୍କ ତଥା ହସ୍ତଶିଳ୍ପୀ ଗୁଡ଼ିକ ଆମର ବିଭିନ୍ନ ପ୍ରଦର୍ଶନିରେ ମଧ୍ୟ ପ୍ରଥମ ପୁରସ୍କାର ପ୍ରାପ୍ତ କରିଛି ସେହିଭଳି ଭାବରେ ଆମ ଅଞ୍ଚଳରେ ଯେଉଁସବୁ କଳା ହସ୍ତଶିଳ୍ପୀ ଗୁଡ଼ିକ ଅଛି ତାହା ମଧ୍ୟ ବିଶ୍ୱସ୍ତରରେ ମଧ୍ୟ ଅତ୍ୟନ୍ତ ଆଦର ଲାଭ କରିଛି ଓ ବିଭିନ୍ନ ଜାଗାର ଲୋକମାନେ ମଧ୍ୟ ଏହାକୁ ଅତ୍ୟନ୍ତ ପ୍ରଶଂସା କରିବା ସହ ଏହାକୁ ସେମାନେ ବ୍ୟବହାର କରିବାରେ ଲାଗିଛନ୍ତି ତଥା ଆମ୍ଭର କଳା ଯେଉଁଭଳି ଭାବରେ ଦିନକୁ ଦିନ ଉପରତ୍ୱର ଦିଗ କରିବାର ଲାଗିଛି ତଥା ଯଦି ସରକାର ଏହାକୁ ଅନ୍ୟ କିଛି ସୁବିଧା ଦିଅନ୍ତେ ଏହା ଦେଶର ସର୍ବକୃଷ୍ଟ କଳା ଭାବରେ ପରିଗଣିତ ହୋଇପାରିଥାନ୍ତା ତଥା ଆମ୍ଭ ଲୋକମାନେ ବିଭିନ୍ନ କାମ କ୍ଷେତ୍ରରେ ନିପୁଣ ଅଟନ୍ତି ଯେମିତିକି କାଠରେ ବିଭିନ୍ନ ପ୍ରକାର ଫୁଲଫଳ ତିଆରି କରିବା ମାଟିରେ ବିଭିନ୍ନ ପ୍ରକାର ବସ୍ତୁ ତିଆରି କରିବା ଘର ଗୁଡ଼ିକ ବିଭିନ୍ନ ପ୍ରକାର ରଙ୍ଗ କରି ଡ଼ିଜାଇନ କରିବା ତଥା ମନ୍ଦିର ଗୁଡ଼ିକର ଆକର୍ଷଣ ଦେଖିଲେ ଅତ୍ୟନ୍ତ ମନମୁଗ୍ଧକର ଲାଗେ ଯାହାକି ସମଗ୍ର ଭାରତ ବର୍ଷରେ ଅଦ୍ୱିତୀୟ ଅଟେ ସେହିଭଳି ଭାବରେ ଆମର ପୂର୍ବପୁରୁଷ ମାନେ କୋଣାର୍କ ମନ୍ଦିରରେ କରିଥିବା କରୁକାର୍ଯ୍ୟ ଯାହାକୁ ଦେଖିବା ପାଇଁ ପ୍ରତି ବର୍ଷ ଭାରତ ତଥା ଭାରତ ବାହାରୁ ଲକ୍ଷ ଲକ୍ଷ ଲୋକ ଆସିଥାନ୍ତି ଏହା ଦ୍ୱାରା ଆମର ଆର୍ଥିକ ଅଭିବୃଦ୍ଧି ହେବା ସହ ସମଗ୍ର ବିଶ୍ୱରେ ଆମର ଖ୍ୟାତି ବଢ଼ିବାରେ ମଧ୍ୟ ଲାଗିଛି